ଆମର ରାଷ୍ଟ୍ର ଭାଷା ହିନ୍ଦୀ ହୋଇଥିବା ବେଳେ ଆମର ଭାଷା ଓଡ଼ିଆ ପ୍ରାୟତଃ ରାଜ୍ୟର ଲୋକମାନଙ୍କର ଭାଷା ଭିନ୍ନ ଭିନ୍ନ ପ୍ରକାରର ହୋଇଥାଏ ସେଥିମଧ୍ୟରୁ ଆମର ଭାଷା ଓଡ଼ିଆ ଯାହାକି ସବୁଠାରୁ ଅନ୍ୟତମ ଓଡ଼ିଶା ଭାଷାର ଲୋକମାନେ ସାଧାରଣତଃ ହିନ୍ଦୀ ଭାଷା ଜାଣିନଥାନ୍ତି ବହୁତ ପ୍ରକାରର ଅସୁବିଧାରେ ପଡ଼ିଥାନ୍ତି ଧାରଣା ନଥାଏ ଆମ ରାଜ୍ୟକୁ ଛାଡ଼ି ଅନ୍ୟ ରାଜ୍ୟକୁ ଗଲେ ହିନ୍ଦୀ ଭାଷାରେ କଥାବାର୍ତ୍ତା ହେବାକୁ ପଡ଼େ ପ୍ରାୟତଃ ଲୋକେ ହିନ୍ଦୀ ଭାଷା କହିବାରେ ସକ୍ଷମ ନଥାନ୍ତି ସେମାନଙ୍କୁ ଚାକିରୀ କ୍ଷେତ୍ରରେ ହିନ୍ଦୀ ଭାଷା ପାଇଁ ଲଜ୍ଜିତ ହେବାକୁ ପଡ଼ିଥାଏ